ଆମ ନୟାଗଡ଼ ଜିଲ୍ଲାର କୃଷକମାନେ ପ୍ରାୟତଃ କୃଷି ଉପରେ ନିର୍ଭର କରିଥାନ୍ତି କୃଷକ ମାନେ ତାଙ୍କର କୃଷିକୁ ଅଧିକ ପ୍ରାଧାନ୍ୟ ଦେବାକୁ ହେଲେ ସେମାନଙ୍କୁ ଦରକାର ଆର୍ଥିକ ସହାୟତା ଯଦି ଗଭର୍ଣ୍ଣମେଣ୍ଟ ବ୍ୟାଙ୍କରୁ କିଛି ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ତାହେଲେ ସେମାନେ ଲାଭବାନ ହୋଇପାରନ୍ତେ ତାପରେ ବୈଷୟିକ ସହାୟତା ସେମାନେ ଯଦି ବୈଷୟିକ ସହାୟତା କିଛି ପାଇପାରିବେ କୃଷି ଉପରେ ତାଙ୍କର ଦୁଇ ପଇସା ରୋଜଗାର ହୋଇପାରନ୍ତା ତାପରେ ପ୍ରଶିକ୍ଷଣ ସେମାନଙ୍କରୁ ସେମାନଙ୍କର ଯଦି ପ୍ରଶିକ୍ଷଣ ବ୍ୟବସ୍ଥା ଉନ୍ନତମାନର କିଛି ଯନ୍ତ୍ରପାତି ତାଙ୍କୁ ମିଳନ୍ତା ସେମାନେ ତାକୁ ବ୍ୟବହାର କରି ସେମାନେ ମଧ୍ୟ ଉପକୃତ ହୋଇପାରନ୍ତେ